ହ୍ୟାଲୋ ସାମଲ ଟ୍ରାଭେଲ୍ସରୁ କହୁଥିଲେ କି ମୁଁ ସାହୁ ବାବୁ କହୁଥିଲି ତିହିଡ଼ି ଛକରୁ ମୁଁ ଆପଣଙ୍କ ଟ୍ରାଭେଲ୍ ଏଜେନ୍ସିରୁ ଗତଥର ଭୁବନେଶ୍ୱର ପୁରି କୋଣାର୍କ ଗୋଟେ ଏ ସଫାରି ଗାଡ଼ି ନେଇଥିଲି ସଫାରି ଗାଡ଼ିରେ ଆମର ପରିବାରର ସମସ୍ତ ସଦସ୍ୟ ଯାଇଥିଲୁ ଯାହା ହଉ ସେ ଗାଡ଼ିଟି ଆମ ପାଇଁ ଭଲ ଥିଲା ଏବଂ ଯେଉଁ ଡ୍ରାଇଭର୍ ଭାଇଙ୍କୁ ଆପଣ ପଠେଇଥିଲେ ସିଏ ମଧ୍ୟ ଭାରି ବଢ଼ିଆ ଚଳାଉ ଥିଲେ ତାଙ୍କ ବ୍ୟବହାର ମଧ୍ୟ ଆମକୁ ଭଲ ଲାଗିଥିଲା ତେଣୁ ଏଥର ଆମେ ଟିକିଏ ଯିବାପାଇଁ ଚାହୁଁଛୁ ପଶ୍ଚିମ ଓଡ଼ିଶାକୁ ବୁଲବୁଲି କରିବା ପାଇଁ ତେଣୁ ମୋର ଅନୁରୋଧ ଆପଣଙ୍କ ଟ୍ରାଭେଲ୍ ଏଜେନ୍ସିରୁ ସେହି ଯେଉଁ ସଫାରି ଗାଡ଼ିଟି ଯାଇଥିଲା ସେହି ଗାଡ଼ିଟି ଟିକିଏ ପଠେଇଲେ ଭଲ ହୁଅନ୍ତା ଆଉ ଆପଣଙ୍କ ସେହି ଯେଉଁ ଡ୍ରାଇଭର୍ ଭାଇ ଜଣକ ଥିଲେ ତା' ନାଁ ମନୋଜ ସିଏ ଆସିଲେ ଆହୁରି ଉତ୍ତମ ତେଣୁ ଆମେ ଏଠାରେ କହି ରଖୁଛୁ ଯେ ଆପଣଙ୍କ ଟ୍ରାଭେଲ୍ ଏଜେନ୍ସିରୁ ଯେତେବେଳେ ଗାଡ଼ି ନେବୁ ସେତେବେଳେ ଆପଣ ଏଇ ଗାଡ଼ିଟିକୁ ହିଁ ପଠେଇବେ ଆଗାମୀ ପଚିଶ ତାରିଖ ଦିନ ଆମେ ପଶ୍ଚିମ ଓଡ଼ିଶାକୁ ଯିବୁ ସେଠାରେ ତିନି ଦିନ ରାତ୍ରି ଯାପନ କରିବୁ ଏବଂ ବିଭିନ୍ନ ଦର୍ଶନୀୟ ଜାଗା ମଧ୍ୟ ଦେଖିବୁ ହରିଶଙ୍କର ଆଉ ବଲାଙ୍ଗୀରର ଅନ୍ୟ ଜାଗା ସବୁ ରହିଛି ସୁନ୍ଦରଗଡ଼ର ଅନ୍ୟ ଜାଗା ସବୁ ରହିଛି ତେଣୁ ଆପଣଙ୍କର ଟ୍ରାଭେଲ୍ ଏଜେନ୍ସିରୁ ସେହି ସଫାରି ଗାଡ଼ିଟି ତିନି ଦିନ ପଚିଶ ଚବିଶ ସତେଇଶ ତିନି ଦିନ ଆମ ପାଇଁ ବୁକ୍ କରି ନିଶ୍ଚିତ ରଖିବେ ଏବଂ ଯାହା ପଇସା ପଡ଼ିବ ଆମକୁ ଟିକିଏ ଆଗୁଆ ଜଣେଇଲେ ଭଲ ହେବ କାରଣ ସେହି ଅନୁସାରେ ଆମେ ପ୍ରସ୍ତୁତି କରିବୁ ଏବଂ ସେଠରେ ତିନି ଦିନ ରହିଲା ଫଳରେ ଆମେ ସବୁ ଜାଗା ବୁଲି ପାରିବୁ ଏବଂ ସେଇ ଗାଡ଼ିଟି ଆମ ପାଇଁ ମଧ୍ୟ ଉତ୍ତମ ହେବ ଏବଂ ଆମେ ମଧ୍ୟ ବିଭିନ୍ନ ଦର୍ଶନୀୟ ଜାଗା ଯାଇପାରିବୁ ଖୁସିରେ ସହଜରେ ଏବଂ ସେହି ଯେଉଁ ଡ୍ରାଇଭର୍ ଯାଇଥିଲେ ମୋନଜ ତାଙ୍କୁ ପଠେଇଲେ ବହୁତ ଭଲ ହେବ